ପଶୁପାଳିଲେ କ'ଣ କ'ଣ ସାହାଯ୍ୟ ମିଳିଛନ୍ତି ଗୋଟେ କୁକୁର ପୋଷିଲେ ଯେ ଡାକୁଛନ୍ତି ବାହାରର ଲୋକ ଆସିଲେ ସେ ଡାକୁଛନ୍ତି ସେଥିପାଇଁ ମୁଁ ବୁଝିଗଲେ ଯେ ଗୋଟେ ବାହାରର ଲୋକ ଆସୁଛି ଆମେ ଗାଈ ଗୋରୁ ପୋଷିଲେ ଯେଉଁ କ୍ଷୀର ମିଳୁଛି କ୍ଷୀରରେ ମୋତେ ସାହାଯ୍ୟ ହେଉଛି ଆମ ବଳଦ ପୋଷିଲେ ଆମ ଚାଷ ପାଇଁ ସାହାଯ୍ୟ ହେଉଛି ଆଉ ଯେଉଁ କୁକୁଡ଼ା ପାଳିଲେ ଆମର ଚିକନ୍ ପାଇଁ ସାହାଯ୍ୟ ଅଛି ଅଣ୍ଡା ପାଇଁ ସାହାଯ୍ୟ ହେଉଛି ଆଉ ଯେଉଁ ବିଲେଇ ପାଳିଲେ ଆମର ଘରର ଶୁଆ ଶୁଆମାନ ଶୁଆ କି ଧରୁଛି ସେ ବିଲେଇ ଆମର ଯୋ ପଶୁପାଳିଲେ ଏସବୁ ସାହାଯ୍ୟ ହେଉଛି ମୋର ସାହାଯ୍ୟ ଭିତରେ ସବୁଠୁ ଗାଈ ପାଳିଲେ ବେଶୀ ଭଲ ସାହାଯ୍ୟ ହେଉଛି ଯେଉଁ ମୋର କ୍ଷୀର ମିଳୁଛି କ୍ଷୀରରୁ କେତେ କେତେ ଜିନିଷ ତିଆରି ହେଉଛି